ଆଜି ଭାରତ ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆହ୍ବାନ ଗୁଡ଼ିକ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ ବେଟି ବଚାଓ ବେଟି ପଢାଓ ଏମିତି ଗୁଡ଼ିଏ ଆହ୍ବାନ ସରକାରଙ୍କ ଦ୍ଵାରା ରହିଛି ଏହାକୁ ପରିଚାଳନା କରିବା ପାଇଁ ବିଭିନ୍ନ ପ୍ରକାର ଆଡ୍ ଦ୍ଵାରା ଲୋକ ମାନଙ୍କୁ ସଚେତନ କରାଯାଉଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଦ୍ଵାରା ଆମ ଦେଶର କେମିତି ସ୍ବଚ୍ଛତାର ବଜାୟ ରହିବ ତାହା ଦ୍ଵାରା ତାହା ଲୋକେ ମାନଙ୍କୁ ସଚେତନ କରାଯାଉଛି ଏବଂ ବିଭିନ୍ନ ପ୍ରକାରର ଆହ୍ବାନ ରହିଛି ବିଭିନ୍ନ ପ୍ରକାରର ଆହ୍ବାନ ଗୁଡ଼ିକ ରହିଛି ଏହାକୁ ମୁକାବଲା କରିବା ପାଇଁ ଲୋକ ମାନଙ୍କୁ ଲୋକ ମାନଙ୍କୁ ସଚେତନ କରାଯାଉଛି